ବାଇଶି ମେ ଉଣେଇଶହ ନବେ ଚବିଶି ଜୁଲାଇ ଉଣେଇଶହ ସତାଅଶୀ ତେର ଅଗଷ୍ଟ ଉଣେଇଶହ ସତର ବାଇଶି ଅଗଷ୍ଟ ଉଣେଇଶହ ଵୟାନବେ ତେଇଶି ଅଗଷ୍ଟ ଉଣେଇଶହ ଅଣାନବେ